ଆମର୍ ଅଞ୍ଚଲ୍ ନ ଯେନ୍ ଏଇଟା ଅଛି ତାର୍ ନ ମହାନେତ ବୋଲି କହେଁସୁଁ ମହାନଦୀ ଯେନ୍ତା ଆଉ ହେନୁ ଡ୍ୟାମ୍ ବି ବନା ହେଇଛେ ଯେମିତି ମହାନଦୀ ଡ୍ୟାମ୍ ବୋଲସୁଁ ଆଉ ଜଲ୍ ଭଣ୍ଡା ନୁ ପାନ୍ ରଖିକିରି ଏଇଟା କେନାଲ୍ ବନେଇ କିରି ସବୁଆଡ଼େ ଚାଷ୍ ବାଡ଼ି କର୍ବାର୍ ଲାଗି ପାନ୍ ସପ୍ଲାଏ ହଉଛେ ଆଉ ସେନୁ ଇଲେକ୍ଟ୍ରି ବାହାରୁଛେ ଆଉ ଇଲେକ୍ଟ୍ରି ସବୁଆଡ଼େ ସପ୍ଲାଏ ହଉଛେ ଆମର୍ ଏ ସାଇଟ୍ କେ ଆମର୍ ଓଡ଼ିଶାର୍ ଭାଗ୍ୟ ସେଇଟା ଆର ପଶ୍ଚିମ୍ ଓଡ଼ିଶା ଯେତେ ଅଛି ସବୁ ଆଡ଼ିକେ ସପ୍ଲାଏ ହଉଛେ ଆର୍ ଚାଷ୍ ବି ହଉଛେ ଆମର୍ ଆଖର୍ ପାଖର୍ ସବୁ ଅଞ୍ଚଲ୍ କି ପାନ୍ ଯୋଗଉଛେ ଆଉ ଚାଷ୍ ହେଇ ପାରୁଛେ ଆର୍ ସେ ପାନ୍ କେ କରି କରି ଫିଲ୍ଟର୍ କରି କରି ପିଇବାର୍ ଲାଗି ବି ସୁବିଧା କରା ହଉଛେ ଆମର୍ ଆଖେ ପାଖେ ଯେନ୍ ମିଲ୍ ଫ୍ୟାକ୍ଟ୍ରିମାନେ ବି ଅଛେ ସେ ମିଲ୍ ଫ୍ୟାକ୍ଟ୍ରିମାନଙ୍କୁ ବି ପାନ୍ ସପ୍ଲାଏ ହଉଛେ ସେ ଡ୍ୟାମ୍ ନୁ ଜଲ୍ ଭଣ୍ଡାର ନୁ ଯେନ୍ ପାନ୍ ରଖା ହେଇଛେ ସେ ପାନି କେ ସବୁ ଆଡ଼ିକେ ସପ୍ଲାଏ ବି କରା ହଉଛେ ଆର୍ କେନାଲ୍ରେ ପାନ୍ ଛାଡ଼ିକିରି ଆମେ ପଶ୍ଚିମ୍ ଓଡ଼ିଶାର୍ ବାହାର୍ କେ ବି ସବୁ ଆଡ଼ିକେ ଯାଉଛେ ମିଲ୍ ଫ୍ୟାକ୍ଟ୍ରିମାନଙ୍କୁ ଯେଉଁ ଇଲେକ୍ଟ୍ରି ବି ବାହରିକିରି ସବୁ ଆଡ଼କେ ହେଇ ପାରୁଛେ